ମୁଁ ମୋର ଇ ମେଲ୍ ଠିକଣା ମାଧ୍ୟମରେ ମୋ ନିଜ ଇଚ୍ଛାରେ ପି ଏମ୍ କେ ଭି ୱାଇ ପୋର୍ଟାଲ୍ରେ ଆବଶ୍ୟକୀୟ ପ୍ରକାଶ ଇ ମେଲ୍ ଠିକଣା ଅପଡ଼େଟ୍ ମୁଁ ନିଜେ ମୋ ଫୋନ ମାଧ୍ୟମରେ ଇ ମେଲ୍ ଠିକଣାଟା ତିଆରି କରିଛି ଓ ପି ଏମ୍ କେ ଭି ୱାଇ ପୋର୍ଟାଲ୍ରେ ନିଜର ଇ ମେଲ୍ ଠିକଣା ଅପଡ଼େଟ୍ ମଧ୍ୟ ଚାହୁଁଛି